ହେଲୋ ଆଜ୍ଞା ନମସ୍କାର ମୁଁ ଏଇ ଓଡ଼ିଶାରୁ କହୁଥିଲି ଆପଣ ସେ କପଡ଼ା ସେ ଗୋଦାମବାଲା ପରା ଆଜ୍ଞା କପଡ଼ା ବିକା ବିକି କରୁଛନ୍ତି ବୋଇଲେ ମୁଁ ଟିକେ ଆପଣଙ୍କ ମୁଁ ସୁରଟରେ ଅଛନ୍ତି ପରା ବୋଇଲେ ମୁଁ ଆପଣଙ୍କଠୁ କପଡ଼ା ଟିକେ ଆଣିବି ଆଜ୍ଞା ଆଉ ଆମର ଓଡ଼ିଶାରେ ବିକା ବିକି କରିବି ବୋଲେ ଆପଣଙ୍କ ଆପଣଙ୍କର ପାଖେ କେଉଁ କେଉଁ କପଡ଼ା କେଉଁ ପ୍ରକାର କପଡ଼ା ଅଛି ଟିକିଏ କୁହନ୍ତୁ ଆଜ୍ଞା ହଁ ହଁ ହଁ ହଁ ଯେ ଧୋତି ଧୋତି ମିଳିବ ଆଜ୍ଞା ଧୋତି ତାପରେ ଯେଉଁ ଆମର ଲେଡିସ୍ମାନଙ୍କ ତାପରେ ଯେଉଁ ଆମର ଶାଢ଼ୀମାନ ଯେଉଁ ତାଙ୍କର ହଁ ବ୍ଲାଉଜ କପଡ଼ା ଆଉ କରି ଯେଉଁ ଏବେ ଯେଉଁ କଲେଜ ଯାଉଛନ୍ତି ଝିଅମାନେ ତାଙ୍କର ଡ୍ରେସ୍ ଫ୍ରେସ ମାନେ ତାର କିଛି ମିଳିବ ଆଜ୍ଞା ଆଉ ହଁ ଆରେ ଯେମିତି ଛୁଆମାନେ ଅଛନ୍ତି ତାଙ୍କର ଏମିତି ପେଣ୍ଟ ସାର୍ଟ ହେଉ କି ସେ ଚଡ୍ଡି ହେଉ ଏଇଟା ମାନେ କିଛି ମିଳିବ କି ହଁ ଛୋଟିଆ ଛୋଟିଆ ଛୁଆମାନଙ୍କର ଚଡ୍ଡି ଚଡ୍ଡି ମିଳିବନି ଆଉ ଯେମିତି ଆମର ଥଣ୍ଡା ଥଣ୍ଡା ମାସରେ ଯେଉଁ ମଫଲର୍ ଲାଗୁଛି